ଆପଣଙ୍କ ଅଞ୍ଚଳ ନିକଟରେ ଥିବା ପ୍ରସିଦ୍ଧ କଲେଜଗୁଡ଼ିକର କ'ଣ ଓ ଆପଣଙ୍କର ପରିବାରରେ କିଏ ଅଧ୍ୟୟନ କରୁଛନ୍ତି କି ସରକାରୀ ମହାବିଦ୍ୟାଳୟ ବେସରକାରୀ ମହାବିଦ୍ୟାଳୟ ଆବଶ୍ୟକ ମହାବିଦ୍ୟାଳୟ କିମ୍ବା କୌଣସିରୁ ମଧ୍ୟ ଆପଣଙ୍କର ଯଦି ନିକଟସ୍ଥ ଅଞ୍ଚଳରେ ଆପଣଙ୍କର ଦୈନନ୍ଦିନ ଜୀବନ ଭିତରୁ ଆପଣଙ୍କର ପରିବାର ଭିତରୁ ଯଦି କିଏ ଅଧ୍ୟୟନ କରୁଛନ୍ତି ସେ କଲେଜ୍ରେ ତା' ବିଷୟରେ ମଧ୍ୟ ଆପଣ ଜଣେଇ ଦେଇପାରିବେ ରାୟଗଡ଼ାର ମୁଖ୍ୟତଃ ଯଦି ଆପଣ କହିବେ ରାୟଗଡ଼ା ଅଟୋନୋମାସ୍ କଲେଜ୍ ଅଛି ମୁଖ୍ୟ କଲେଜ୍ ରାୟଗଡ଼ାର ଯଦି ଆପଣ ଦେଖିବେ ସରକାର ଯଦି ବେସରକାରୀ ଦେଖିବେ ରାୟଗଡ଼ା ଡିଷ୍ଟ୍ରିକ୍ଟ ଭିତରୁ ରାୟଗଡ଼ା ଡିଷ୍ଟ୍ରିକ୍ଟ ଭିତରୁ ଯଦି ଦେଖିଲେ ମାନେ ଆପଣଙ୍କର ଜି ଆଇ ଟି ମୁଖ୍ୟ କଲେଜ୍ ଅଛି ତା' ତଳେ ଅଛି ମିଟ୍ସ୍ ସେନଚ୍ୟୁରିୟାନ୍ ମଧ୍ୟ ଅଛି ବହୁତସାରା ବେସରକାରୀ କଲେଜ୍ ଅଛି ବହୁତସାରା ସରକାରୀ କଲେଜ୍ ଅଛି ଆପଣ ଯଦି କମ୍ପାରିଜନ୍ କରିବେ ବେସରକାରୀ ଓ ସରକାରୀ ମହାବିଦ୍ୟାଳୟ ଭିତରେ ଯଦି ଆପଣ କମ୍ପାରିଜନ୍ କରିବେ ତାହେଲେ ଆପଣ ମୁଖ୍ୟତଃ ଯଦି ଆପଣ ସାଟିସଫେକ୍ସସନ୍ ହେଇପାରିବେ ମାନେ ଆପଣ ବେସରକାରୀ କଲେଜ୍ରେ ହିଁ ଆପଣ ସାଟିସଫେକ୍ସସନ୍ ହେଇପାରିବେ କାହିଁକିନା ସେଠାରେ ପଇସା ନେଇକି ଭଲ ଭଲ ସାର୍ମାନେ ପଢ଼ାପଢ଼ି କରନ୍ତି ବହୁତସାରା ଫାକଲ୍ଟି କିନ୍ତୁ ସରକାରୀ କଲେଜ୍ରେ ମଧ୍ୟ କୌଣସି ଆପଣ ଖରାପ ବ୍ୟବହାର କରିଦେଇପାରିବେ ନାହିଁ ଓଡ଼ିଶା ସରକାର ମଧ୍ୟ ବହୁତ ସାରା ପ୍ରକଳ୍ପ ଯେମିତିକି ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ କରେଇବା କିମ୍ବା କୌଣସି ବ୍ୟବସାୟ କରୁଛନ୍ତି ଯାହାଦ୍ୱାରାକି ପିଲାମାନେ ଅଧିକ ମାତ୍ରାରେ ଉପକୃତ ହୋଇକି ସେ କଲେଜ୍ରେ ପଢ଼ିଥାଇପାରନ୍ତି ବହୁତସାରା କଲେଜ୍ରେ ମଧ୍ୟ ସେମିତି ଉତ୍ପାଦ କରାଯାଏ ସରକାରୀ କଲେଜରେ ମଧ୍ୟ ବହୁତସାରା ଆଜିକାଲି ଦିଆଗଲାଣି